ବିଭିନ୍ନ ପ୍ରକାର ଗଛ ଏବଂ ଲତା ଲଗାଏ ଗଛ ହିସାବରେ ମୁଁ ଅମୃତ ଭଣ୍ଡା ଗଛ ଏବଂ ସଜନା ଗଛ ଲଗାଇବାକୁ ଭଲ ପାଏ ଲତା ହିସାବରେ ମୁଁ ପୋଇ ଲତା କାକୁଡ଼ି ଏବଂ କଲରା ଆଉ ଜହ୍ନି ଲତା ଲଗେଇବାକୁ ଭଲ ପାଏ କାରଣ କାକୁଡ଼ି କାକୁଡ଼ି ଆଉ ଜହ୍ନି ଖୁବ୍ କମ ଦିନରେ ଫଳନ୍ତି ଏବଂ ପୋଇ ତ ସବୁ ସଦା ସର୍ବଦା ତା ମୂଳରୁ କାଟିକି ଖାଇଥାଉ ଏବଂ ସେ ତା'ର ମୂଳ ଥିଲେ ଆପେ ଆପେ କଅଁଳେ ସଜନା ଗଛ ଏବଂ ଅମୃତ ଭଣ୍ଡା ଗଛ ପ୍ରଚୁର ପରିମାଣରେ ଫଳ ଦିଅନ୍ତି ଏବଂ ଖୁବ କମ ସମୟରେ ସେମାନେ ବଡ଼ ହୋଇଯାଇଥାନ୍ତି ଏବଂ ସେଠି ପାଣିର ଆବଶ୍ୟକତା ନଥାଏ ତେଣୁ ମୁଁ ଗଛ ଏବଂ ଲତା ଲଗାଏ ଏବଂ ସେଥିରୁ ପ୍ରଚୁର ଫଳ ଏବଂ ଫସଲ ପାଇଥାଏ